ମୁଁ ପ୍ରଥମେ ମୁଁ ଯେଉଁ ବଳଦ ହେଉ ବା ଗାଈ ଛେଳି ମେଣ୍ଢା କୁକୁଡ଼ା ଗାଁ ପାଖ ଗାଁରୁ କିଣିଥାଇପାରୁ ବା ମୁଁ ହାଟରୁ ଆଣେ ବଜାରରୁ ଆଣେ ବଳଦ ଗୋଟାକ ମୋର ଦୁଇ ହଳ ବଳଦ ଥିଲା ସେ ବଳଦ ଦୁଇଟା ଯାକ ଆଣିଲି ଯାଇକି ହାଟରୁ ଆଣିଲି ଯେ ତିରିଶ ହଜାର ଟଙ୍କା ନେଲେ ବଳଦ ଆଣିଲା ପରେ ଗାଈ କିଣିଲି ଗାଈ ମୋର ସାତ ହଜାର ଗୋଟିଏ ଗାଈ ଆଣିଲି ତାର ବାଛୁରିଟିଏ ବି ଅଛି ତାପରେ ମୁଁ କୁକୁଡ଼ା ରଖିଛି ମୁଁ ଛେଳି ଆଣିଛି ଛେଳି ତଥାପି ସେ ନେଲେ ପାଞ୍ଚ ହଜାର କୁକୁଡ଼ାଟା ତିନିଶହ ଭିତରେ ନେଲେ ଆଉ ଏମିତି ସବୁ ମୁଁ ଆଣିକି ରଖିଛି ତାପରେ ମୁଁ ତାଙ୍କୁ ବଳଦଙ୍କୁ ଲଗେଇଲି ଚାଷ କାମରେ ତାପରେ ଗାଈରୁ ବାଛୁରି ଅଛି ମୁଁ କ୍ଷୀର ଦୁହିଁଲି ତାପରେ କୁକୁଡ଼ା ରଖିଛି କୁକୁଡ଼ା ସେ ଅଣ୍ଡା ଦେଲେ ଏଇସବୁ ଜିନିଷରେ ମୁଁ ଲାଭ ପାଇଲି କ୍ଷୀର ବିକିଲି ମୁଁ ଲାଭ ପାଇଲି କୁକୁଡ଼ା ଅଣ୍ଡା ଦେଲେ ଅଣ୍ଡା ଗୋଟାକ ତିରିଶ ଟଙ୍କା କୁକୁଡ଼ା ଅଣ୍ଡା ଗୋଟିଏ ତିରିଶ ଟଙ୍କା କୁକୁଡ଼ା ଅଣ୍ଡା ବିକିଲେ ତିରିଶ ଟଙ୍କା ପାଇଲି ସେହିଠାରୁ ଗାଈର କ୍ଷୀର ନିଜେ ଖାଇଲି ଦେହକୁ ହୃଷ୍ଟଫୃଷ୍ଟ ହେଲା ବଳକା କ୍ଷୀର ନେଇକି ପାଖ ଗାଁରେ ମୁଁ ବିକ୍ରି କଲି ସେଥିରୁ ବି କିଛି ଲାଭ ପାଇଲି